ସ୍କୁଲ୍ କଲେଜ୍ରେ ଆମେ ସ୍କୁଲ୍ ସ୍କୁଲ୍ ଓ କଲେଜ୍ରେ ଆମେ ଆମେ ବିଜ୍ଞାନ ମେଲା କରିଥାଉ ସେଥିରେ ଆମେ ବହୁତ ଜିନିଷ ଭାଗ ନେଇପାରୁ ସେଥିରେ ବିଭିନ୍ନ ପ୍ରକାର ବୃଦ୍ଧି ବୃଦ୍ଧି ଆମକୁ ଜାଣିବାକୁ ଆମକୁ ଜାଣିବାକୁ ପଡ଼େ ସେଥିପାଇଁ ଆମେ ଗଛରୁ ଗୋଟିଏ ଗଛକୁ ଡାଲାରେ ଯୋଗାଇ କରି ସେଥିରେ ପାଣି ଯଉ ପାଣି ପାଣି ଲଗେଇକରି ସେ ତାକୁ ବଢ଼େଇବାର ସେ ତାକୁ ବଢ଼େଇ ବଢ଼େଇପାରୁ ଆମେ ସେଥିରେ ଅକ୍ସିଜେନ୍ ଲଗାଇ ଆମେ ଇତ୍ୟାଦି କାମ ସେଥିପାଇଁ ଶିଖିଥାଉଁ ସେଥିପାଇଁ ଆମେ ଇତ୍ୟାଦି କାମ ସବୁ ସବୁଥିରୁ ଶିଖିଥାଉଁ ବିଜ୍ଞାନ ବିଜ୍ଞାନ ପ୍ରୋଜେକ୍ଟ ଉପରେ ଆପଣ ଆପଣଙ୍କୁ ଆମେ ଇତ୍ୟାଦି ଜିନିଷ ଆଉ ଆଉ କିଛି ଶିଖିପାରୁ ସେଥିପାଇଁ ଆମେ ବିଜ୍ଞା ସେଥିପାଇଁ ଆମେ ଆମେ ବିଜ୍ଞାନ ବିଜ୍ଞାନ ମେଲାକୁ ସ୍କୁଲ୍ ଓ କଲେଜ୍ରେ କରିବାକୁ ବହୁତ ଭଲ ପାଉ ସେଥିପାଇଁ ଆମେ ଆଉ ଆହୁରି କେତେ କେତେ ଜିନିଷ ଭାଗ ନେଇଥାଉଁ ଭାଗନାଇ ଭାଗନାଇ ଆମେ ଆମ ସଫଲ ପୂରନ୍ ବି ହୋଇପାରେ ସେଥିପାଇଁ ଆମେ ଆମେ ସେଥିପାଇଁ ବିଜ୍ଞାନ ବିଜ୍ଞାନ ମେଲାକୁ ବହୁତ ବହୁତ ଭଲ ପାଉ ସେଥିପାଇଁ ଆମେ ସେଥିର୍ଲାଗି ଆମେ ଆଉ କେତେ ଜିନିଷ ସାଙ୍ଗମାନଙ୍କ ସାଙ୍ଗରେ ଆମେ ବହୁତ ଖୁସି ହୋଇଥାଉ ଆମ ସାଙ୍ଗମାନେ ଆମ ସାଙ୍ଗମାନେ ସେଥିରେ ଆମ ସାଙ୍ଗମାନେ ବି ସେଥିପାଇଁ ବିଜ୍ଞାନ ମେଲାର ସ୍କୁଲ୍ ଓ କଲେଜ୍ରେ ବିଜ୍ଞାନ ମେଲା ହେଲେ ଆମେ ଯେଉଁ ଆମ ପାଖରେ ସ୍କୁଲ୍ ବି ଥାଏ ରୋଜ୍ ଆଗଲ୍ପୁର୍ର ଆଗଲ୍ପୁର୍ର ମିରେ ଆଗଲ୍ ଆଗଲ୍ପୁର୍ର ବୟ ହାଇସ୍କୁଲ୍ ଗାର୍ଲ ହାଇସ୍କୁଲ୍ କି ସେଥି ସେଥିରେ ବି ଆମେ ଜାଣିଥାଉ ସେତି ଯଦି ଯଦି ଆମକୁ ଆମ ସ୍କୁଲ୍କୁ ଏବେ ଡ଼ାକିଥାନ୍ତି ସେଥିର୍ ପାଇଁ ଆମେ ବି ଭାଗ ନେବା ପାଇଁ ଆମେ ସେଥିପାଇଁ ଭାଗ ନେବାକେ ବି ଯାଉ ସେ ସ୍କୁଲ୍କୁ ଆମ ଆମ ଇଚ୍ଛାଟା ପୂରଣ ହୋଇଯାଏ ଇତ୍ୟାଦି ଆହୁରି କେତେ ଭଲ ଭଲ ଜିନିଷ ଅଛି ସେହି ବିଜ୍ଞାନ ମେଲାରେ ସେହି ବିଜ୍ଞାନ ମେଲାକୁ ଆମେ କେତେ ଆମ ଜୀବନରୁ ଆମ ଜୀବନଠୁ ସବୁଥାଉ ଭଲ ପାଉ